ମ୍ୟାଡ଼ମ ନମସ୍କାର ମ୍ୟାଡ଼ମ ଗୁଡ଼ ଇଭିନିଂ ମ୍ୟାଡ଼ମ ମୁଁ ଦୀପଶିଖା କହୁଥିଲି ମ୍ୟାଡ଼ମ

ମ୍ୟାଡ଼ମ ଆଜି ଅଷ୍ଟମ କ୍ଳାସର ଅନ୍ଲାଇନ୍ କ୍ଳାସ କରୁଥିଲି ମ୍ୟାଡ଼ମ ଯେ ସେ ମ୍ୟାଡ଼ମ ଆମର ଦୁଇଟା ବେଳକୁ କ୍ଳାସ କରିଥିଲି ତ ମ୍ୟାଡ଼ମ ଆମର ଟୋଟାଲି ସ୍ଟ୍ରେନ୍ଥ ଥିଲା କୋଡ଼ିଏଟା ପିଲା ହେଲେ ସେଥିରୁ ମାତ୍ର ଦଶ ଜଣ ପିଲା ହିଁ ଅନ୍ଲାଇନ୍ କ୍ଳାସ ଆଟେଣ୍ଡ କରିପାରୁଛନ୍ତି ମ୍ୟାଡ଼ମ ନାଇ ମ୍ୟାଡ଼ମ ଆସି ନଥିଲେ ଆଉ ଦଶଟା ଆବସେଣ୍ଟ ପୁରା ପଡ଼ିଥିଲା କାଲି ମଧ୍ୟ ବି ସେମିତି ହେଇଥିଲା ମ୍ୟାଡ଼ମ ମ୍ୟାଡ଼ମ ଆଗରୁ ଯାହା ବି ଅଫ୍ଲାଇନ୍ କ୍ଳାସ ହଉଥିଲା ସେଇଟା ଠିକ୍ ଥିଲା ମ୍ୟାଡ଼ମ ଏବେ ଯେଉଁ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ଯେଉଁ ଗଭମେଣ୍ଟ ଯେମିତି ଅନ୍ଲାଇନ୍ କ୍ଳାସ ସିଷ୍ଟମ କରିଦେଇଛି ବହୁତ ପ୍ରବ୍ଲେମ ହୋଇଯାଉଛି ମାନେ ସିଲାବସ ବି କଭରେଜ ହେଇପାରୁନି ଯେହେତୁ ପିଲା ଆବସେଣ୍ଟ ରହୁଛନ୍ତି ତ ହେଇପାରୁନି ତାପରେ ବି କେତେଟା ଜାଗାରେ ନଟ୍ ରିଚେବୁଲ ଏରିଆ ରହୁଛି ନା ତ ସେଇ କଥାକୁ ନେଇକି ମ୍ୟାଡ଼ମ କେମିତି କଣ ସିଲାବସ କଭରେଜ କରିବା ସେଇଟା ମୁଁ କହୁଥିଲି ଅନ୍ୟ କ୍ଳାସ ମଧ୍ୟ ସେମିତି ଚାଲୁଛି ମ୍ୟାଡ଼ମ କିନ୍ତୁ ପ୍ରାୟ ହେଉଛି କ୍ଳାସେସ୍ ତ ହେଉଛି କିନ୍ତୁ ପିଲାମାନେ ଠିକ୍ସେ ଶୁଣନ୍ତିନି ମାନେ ଅନ୍ କରି ଦେଇଥିବେ କେତେବେଳେ କୁଆଡ଼େ ପିଲାଙ୍କୁ ଡାକିଲା ବେଳକୁ ସେ ପିଲା ଶୁଣୁ ନଥିବ ରେସପନ୍ସ ସେପଟୁ ଆସୁନଥିବ ମ୍ୟାଡ଼ମ ସେମିତି ହେଉଛି ତ କେତେ ଜଣ କ୍ଳାସ ମାନେ ଅନ୍ କରି ଦେଉଛନ୍ତି ତାପରେ ଯିଏ ଯାହାର ଖେଳୁଛନ୍ତି ଏମିତି ହେଇଥାଉଛି ମ୍ୟାଡ଼ମ ତାପରେ ମ୍ୟାଡ଼ମ ଆମର ଯେହେତୁ ଗାଁ ଅଞ୍ଚଳ ରହୁଛି ତ କେତେ ଜଣଙ୍କ ପାଖରେ ସ୍ମାର୍ଟଫୋନ ବି ନାହିଁ ମ୍ୟାଡ଼ମ ତ ସେଇଥିପାଇଁ ବି ବହୁତ ଅସୁବିଧା ହେଉଛି ତାପରେ ଯାହା ଯାହା ପାଖରେ ମଧ୍ୟ ଅଛି ତ ସେ ଗାଁ ରେ କେତେ ଜାଗାରେ ନେଟୱର୍କ ପାଉନି ଏମିତି ବହୁତ ପ୍ରୋବ୍ଲେମ ହେଉଛି ମ୍ୟାଡ଼ମ ହଁ ମ୍ୟାଡ଼ମ ମ୍ୟାଡ଼ମ ସରକାରଙ୍କ ଏହି ନିୟମଟା ପିଲାଙ୍କ ପାଇଁ ବହୁତ ପ୍ରୋବ୍ଲେମ କରୁଛି ବହୁତ ଅସୁବିଧା କରାଉଛି ପିଲାମାନେ ପଢ଼ାପଢ଼ି କରିପାରୁ ନାହାଁନ୍ତି ତାପରେ ଯେତିକି ବି ପିଲାମାନେ ଶିଖିଥିଲେ ଜାଣିଥିଲେ ଯାହା ବି ବୁଝିଥିଲେ ମ୍ୟାଡ଼ମ ଏସବୁ ସବୁ ଜିନିଷ ଗୁଡ଼ା ସବୁ ଭୁଲି ଯାଇଛନ୍ତି ସବୁ ଏବେ ଏତିକି ଲକଡାଉନ ହେଲାପରେ ପିଲାମାନେ ସବୁ ଘରେ ରହିଗଲେ ସବୁ କିଛି ଭୁଲି ଯାଇଛନ୍ତି ସବୁ ଜିନିଷ ଭୁଲି ଯାଇଛନ୍ତି

ହଁ ମ୍ୟାଡ଼ମ ଏମିତି ଆଉ କେତେ ଦିନ ଯାଏଁ ଏମିତି ଚାଲିବ ମ୍ୟାଡ଼ମ କେମିତି କଣ କଲେ ହବ କାହିଁକି ନା ସିଲାବସଟା କଭରେଜ ହେଇପାରୁନି ମ୍ୟାଡ଼ମ ସେଇଥିପାଇଁ ତାପରେ ବି ପିଲାଙ୍କ ପରୀକ୍ଷା ବି ଆଗକୁ ଅଛି ନା ନେକ୍ସଟ ମନ୍ଥରେ ପରୀକ୍ଷା ଅଛି ତ ସେତେବେଳକୁ ବି ଆବସେଣ୍ଟ ବି ଏପଟେ ରହିଯାଉଛି ଅଧିକ ତ ପିଲା କେମିତି କଣ ଏକ୍ସଜାମ ଦେବେ କେମିତି କଣ କରିବେ ଏଇଟା ହିଁ ହଁ ମ୍ୟାଡ଼ମ ଏବେ ଯେତିକି ଅସୁବିଧା ହେଉଛି ମାନେ ଏବେ ମୋବାଇଲ ବି ପାଖରେ ଗୋଟେ ଗୋଟେ ମିଳି ଯାଉଛି ସେମାନଙ୍କୁ ସେମାନେ ପାଠ ପଢ଼ାରେ କଣ ମନ ଦେଉଛନ୍ତି ସେମାନେ ତ ଗେମ୍ ଖେଳୁଛନ୍ତି ତାପରେ ଗୀତ ନାଚ ଦେଖୁଛନ୍ତି ଯଦ୍ୱାରାକି ପିଲାଙ୍କ ଭବିଷ୍ୟତ ବି ଅନ୍ଧାର ପଢ଼ାପଢ଼ି କମ ଅଧିକ ତାଙ୍କର ଏଣ୍ଟରଟେନମେଣ୍ଟ ଆଡ଼େ ଯାଉଛି

ହଁ ମ୍ୟାଡ଼ମ ରହୁଛି ମ୍ୟାଡ଼ମ ନମସ୍କାର ମ୍ୟାଡ଼ମ